ମୁଁ ଛୋଟବେଳୁ ନୃତ୍ୟ ପ୍ରଦର୍ଶନ କରି ଆସୁଅଛି କିନ୍ତୁ ବହୁତ ଗୁଡ଼ିଏ ନୃତ୍ୟ ପ୍ରଦର୍ଶନ କରି ଆସି ଆସି ଏବେ ମୋତେ ଏବେ ଉଣେଇଶ ବର୍ଷ ହେଲାଣି କିନ୍ତୁ ସମସ୍ତଙ୍କଠାରୁ ଏକ ଏମିତି ଗୋଟିଏ ଦିନ ଥିଲା ଯେଉଁଟାକି ଏବେ ମଧ୍ୟ ମୋର ମନେ ପଡ଼ୁଛି ସେଥିମଧ୍ୟରୁ ମୁଁ କଲେଜରେ ସ୍କୁଲରେ ଗ୍ରାମରେ କୌଣସି ବିବାହ ଘରେ ସମସ୍ତ ଜାଗାରେ ନୃତ୍ୟ ପରିବେଷଣ କରିଛି ସେଥିମଧ୍ୟରୁ କଲେଜରେ ପ୍ରଦର୍ଶନ ହୋଇଥିବା ନୂଆ ନୂଆ ଓ ରାଜ୍ୟ ସରକାର ପ୍ରୋଗ୍ରାମରେ ମୁଁ ଭାଗ ନେଇ ଯେତେବେଳେ ଆମେ କଲେଜ କ୍ଷେତ୍ରରେ ଉନ ଉତ୍ତୀର୍ଣ୍ଣ ହେଇ ଆମେ ଯାଇଥିଲୁ ରାଜ୍ୟ କ୍ଷେତ୍ରକୁ ଏବଂ ସେଇ ରାଜ୍ୟ କ୍ଷେତ୍ରରେ ଦ୍ୱିତୀୟ ସ୍ଥାନ ଗ୍ରହଣ କରିଥିଲୁ ସେଠାରେ ଆମର ଦଳୀୟ ନୃତ୍ୟ କରିଥିବାରୁ ଆମେ ସେଠାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାରୁ ଆମେ କୋଡ଼ିଏ ହଜାର ଟଙ୍କା ପ୍ରାପ୍ତ ପାଇଥିଲୁ ଏଣୁ ଏହା ଏକ ସ୍ମରଣୀୟ ଅଟେ ଯେ ସେଇ ଅସୁବିଧା ସମୟରେ ମୋତେ ନୃତ୍ୟ ସାହାଯ୍ୟ କରି ମୋତେ କୋଡ଼ିଏ ହଜାର ଟଙ୍କା ମିଳିଥିବାରୁ ମୁଁ ବହୁତ ଜାଗାରେ ଲଗେଇ ପାରିଲି ଏହା ମୋତେ ଆଦରଣୀୟ କଲା ଯେ ମୁଁ ଏହା ଉପରେ ଖୁସି ହୋଇ ଆହୁରି ମଧ୍ୟ ନୃତ୍ୟ କରିବାକୁ ଏବେ ମଧ୍ୟ ଚେଷ୍ଟା କରୁଛି ଏଣୁ ନୃତ୍ୟକୁ ପ୍ରାଧ୍ୟାନ୍ୟ ଦେବାରେ ମୁଁ ବଢ଼ିବାରେ ଲାଗିଛି ନୃତ୍ୟ ଧୀରେ ଧୀରେ ମୋତେ ଏତେ ନିଜର ଲାଗିଲାଣି ଯେ ମୁଁ ସବୁବେଳେ ନୃତ୍ୟ କରିବାକୁ ଇଚ୍ଛା ପ୍ରଦର୍ଶନ କରୁଛି ଏଣୁ ଏହା ଏକ ଇଭେଣ୍ଟ କିମ୍ବା ସ୍ମରଣୀୟ ନୃତ୍ୟ ପ୍ରଦର୍ଶନ ଯେଉଁଟାକି ଆମର କଲେଜ କ୍ଷେତ୍ରରୁ ଆମେ ଦଳୀୟ ନୃତ୍ୟ ବାହାରିଥିଲୁ ଆମ ସୁବର୍ଣ୍ଣପୁର ଜିଲ୍ଲାର ଡିଷ୍ଟ୍ରିକ୍ଟ ଲେବେଲ୍ ଦଳୀୟ ଆ କମ୍ପିଟିସନରେ ଆମେ ଆମର ସୋନପୁରର ଏକ ପଡ଼ିଆରେ ପ୍ରଦର୍ଶନ କରିଥିଲୁ ଏବଂ ସେଠାରେ ଦୁଇଟି ସଙ୍ଗରେ ନୃତ୍ୟ ପ୍ରଦର୍ଶନ କରି ସେଇଟା ଉତ୍ତୀର୍ଣ୍ଣ ଲାଭ କରିଥିଲୁ ଏବଂ ରାଜ୍ୟ ସରକାର ଲାଇଭ୍ରେ ଆସି ଆମକୁ କିଛି ଦୁଇପଦ କହିଲେ ଏବଂ କିଭଳି ଭାବରେ ଆମର ନୃତ୍ୟର ଉନ୍ନତି ହେବ ସେହି ପ୍ରଚେଷ୍ଟାରେ ସେମାନେ ବହୁତ ଚେଷ୍ଟା କରିଥିବାରୁ ମୁଁ ରାଜ୍ୟ ସରକାରଙ୍କୁ ମଧ୍ୟ ଧନ୍ୟବାଦ ଦେବି ଏବଂ ତା' ସେମାନେ ଯେଉଁ ନୃତ୍ୟ ପରିବେଷଣ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ତାଙ୍କ ଦ୍ୱାରା ଦେଇଥିବା ଟଙ୍କା ପାଇଁ ମଧ୍ୟ ଧନ୍ୟବାଦ ଦେବି ଯେ କିଭଳି ଭାବରେ ନୃତକମାନେ ମଧ୍ୟ ଟଙ୍କା ରୋଜଗାର କରିପାରିବେ ତାହା ସେ ଜଣେଇ ପାରିଥିଲେ କିନ୍ତୁ ଛୋଟବେଳୁ ମୁଁ ନୃତ୍ୟ ପ୍ରଦର୍ଶନ କରି କରି ଆସୁଛି କେଉଁ ଜାଗାରେ କିଛି ଟଙ୍କାଟେ ପାଇନଥିଲି ସେଥିପାଇଁ ମୋତେ ଘରେ ମଧ୍ୟ କହୁଥିଲେ କି ନୃତ୍ୟ କରିବା ଦ୍ୱାରା କ'ଣ ହେଉଛି ନୃତ୍ୟର କି କି କ'ଣ ଲାଭ ପାଉଛି ସେଠୁ କ'ଣ ମିଳୁଛି ସେଠୁ କ'ଣ ଟଙ୍କା ମିଳୁଛି ନା ପଇସା ମିଳୁଛି ସେଥିପାଇଁ ଏହା କୋଡ଼ିଏ ହଜାର ଟଙ୍କା ପାଇଲା ପରେ ଘରେ ମଧ୍ୟ ଖୁସି ହେବାରେ ଲାଗିଲେ ଏବଂ ଘରେ ମଧ୍ୟ ଏବେ ମନା କରୁନାହାନ୍ତି କି ତୁମେ ନୃତ୍ୟ ପରିବେଷଣ କର ନାହିଁକ ନୃତ୍ୟ ପରିବେଷଣ କରିବା ପାଇଁ କିଛି ବାଧାପ୍ରାପ୍ତ ଦେଉନାହାନ୍ତି ଏଣୁ ଧନ୍ୟବାଦ ଦେବି ରାଜ୍ୟ ସରକାରଙ୍କୁ ଯେ ନୃତ୍ୟକୁ କେମିତି ଆଗକୁ ନେବେ ଏବଂ କିଭଳି ଭାବରେ ଉନ୍ନତି ସାଧିତ ହେବ ନୃତ୍ୟ ସେହି ଉପରେ ପ୍ରଚେଷ୍ଟା କରିଥିବାରୁ ଧନ୍ୟବାଦ ଦେବି ମୁଁ ରାଜ୍ୟ ସରକାରଙ୍କୁ ରାଜ୍ୟ ସରକାରଙ୍କୁ ଏହା ଏକ ମୋର ସ୍ମରଣୀୟ ନୃତ୍ୟ ପ୍ରଦର୍ଶନ ଯେଉଁଟାକି ଆମର ସାରା ସେ ରାଜ୍ୟରେ ସେଇ ନୃତ୍ୟକୁ ଲାଇଭ୍ ସୋ ଆକାରରେ ଦେଖାଯାଇଥିଲା ଆଉ ଏବଂ ମୁଁ ମୋ ନୃତ୍ୟକୁ ଲାଇଭ୍ ଶୋରେ ଦେଖିକି ଟିଭିରେ ଦେଖିକି ବହୁତ ଖୁସି ଅନୁଭବ କରିଥିଲେ ଏବଂ ଆଗକୁ ମଧ୍ୟ କିଛି ନା କିଛି କରିକି ଠିକ ଠାକ୍ ଭାବରେ ନୃତ୍ୟ ପ୍ରଦର୍ଶନ କରିବି